ଗତବର୍ଷ ଆମେ ସାଙ୍ଗ ହୋଇ ସାଙ୍ଗମାନେ ପୁରୀ ଯାଇଥିଲୁ ବୁଲିବାକୁ ପୁରୀ ମନ୍ଦିରକୁ ଦର୍ଶନ କଲାବେଳକୁ ମନା କଲେ ଫୋନ୍ ନବାକୁ ସେଥିପାଇଁ ମୁଁ ଫୋନ୍କୁ ବ୍ୟାଗ୍ ରେ ରଖି ଦେଇକି ସାଙ୍ଗମାନେ ସବୁ ଗଲୁ ବୁଲି ମନ୍ଦିର ଦେଇ ଦର୍ଶନ କରିବାକୁ ଆସିଲାବେଳକୁ ଭା ବହୁତ ଭିଡ଼ ଥିବାରୁ ସାଙ୍ଗମାନେ ଙ୍କ ଛାଡ଼ି ମୁଁ ହଜିଗଲି ବହୁତ ଖୋଜିଲି ହେଲେ ପାଇପାରିଲି ନାହିଁ ସକାଳୁ ସମ କାହାରିକୁ ପାଇପାରିଲି ନାହିଁ ଫୋନ୍ ତ ମୋ ପାଖରେ ନାହିଁ କ'ଣ କରିବି ସମସ୍ତଙ୍କୁ ତଥାପି ଖୋଜିଲି କିଛି ପାଇପାରିଲି ନାହିଁ ତାପରେ ଜଣକ ଫୋନ୍ ଆଣି ଜଣକୁ ସାଙ୍ଗକୁ କଲ୍ କଲି ସିଏ ଫୋନ୍ ଉଠେଇଲା ତାପରେ ସାଙ୍ଗ ହୋଇ ଘରକୁ ଆସିଲୁ